ଆମ ଅଞ୍ଚଳରେ ଓଜନ ବଢ଼ାଇବା ପାଇଁ ଲୋକମାନେ ବହୁତ ଚେଷ୍ଟା କରୁଛନ୍ତି ସେମାନେ ତାଙ୍କର ବୟସ ତୁଳନାରେ ସେମାନଙ୍କର ଓଜନ ବହୁତ କମ ଯାହାଫଳରେକି ସେମାନେ ଘରୋଇ ଉପଚାର ମାଧ୍ୟମରେ ସେମାନେ ନିଜ ଓଜନ ବଢ଼େଇବା ପାଇଁ ଚେଷ୍ଟା କରୁଛନ୍ତି ସେମାନେ ପ୍ରତିଦିନ ସକାଳୁ କଦଳୀ ଏବଂ ଅଣ୍ଡା ଦିନକୁ ଦୁଇଟା ଖାଇବା ସହିତ ମାଛ ମାଂସର ମଧ୍ୟ ବ୍ୟବହାର କରୁଛନ୍ତି ଯାହାଫଳରେକି ସେମାନଙ୍କର ଓଜନ ଆସ୍ତେ ଆସ୍ତେ ବଢ଼ିବାକୁ ଯାଉଛି ଏହା ପରିବର୍ତ୍ତେ ମଧ୍ୟ ସେମାନେ ସକାଳୁ ଗଜାମୁଗ ବ୍ୟବହାର ମଧ୍ୟ କରୁଛନ୍ତି ଯାହାଫଳରେକି ସେମାନଙ୍କର ଓଜନ ଆସ୍ତେ ଆସ୍ତେ ବଢ଼ିବାକୁ ଯାଉଛି ସେହିପରି ଭାବରେ ଲୋକମାନେ ନିଜର ଓଜନକୁ ବଢ଼ାଇବା ପାଇଁ ଚେଷ୍ଟା କରିଛନ୍ତି